ବୁଣିବା ଏବଂ ସିଲେଇ କରିବା ମୋ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି କାରଣ ବୁଣିବା ଓ ସିଲେଇବା ମୁଁ ଯେତେବେଳେ ଶିଖିନଥିଲି ମୁଁ ମେଲାଟାରେ ବସୁଥିଲି କୌଣସି କାର୍ଯ୍ୟ କରୁନଥିଲି ଖାଇ ପିଇ କେବଳ ଶୋଉଥିଲି କିନ୍ତୁ ମୁଁ ବୁଣିବା ଏବଂ ସିଲେଇ କରିବାର ମୋ ସାଙ୍ଗକୁ ଦେଖିଲି ସେ ଟଙ୍କା ରୋଜଗାର କରି ତା'ର ନିଜ ଖର୍ଚ୍ଚ ନିଜେ ତୁଲାଉଥିଲା ତେଣୁ ମୁଁ ମଧ୍ୟ ଭାବିଲି ମୁଁ ବି ବୁଣି ବି ସିଲେଇ କରିବି ଏବଂ ନିଜ ଗୋଡ଼ରେ ନିଜେ ଛିଡ଼ା ହେବି ନିଜ ଖର୍ଚ୍ଚ ପାଇଁ ନିଜେ ଟଙ୍କା ରୋଜଗାର କରିବି ତା'ଠୁ ଦେଖି ମୁଁ ତା'ଠୁ ଶିଖିବାକୁ ପାଇଲି ଏବଂ ତା'ଠୁ ହିଁ ମୁଁ ଶିଖିଲି ବୁଣିବା ଏବଂ ସିଲେଇ କରିବା ମୁଁ ବୁଣିବା ଏବଂ ସିଲେଇ କରିବା ଶିଖିଲା ପରେ ମୁଁ ରୋଜଗାର କରିବାରେ ସକ୍ଷମ ହୋଇପାରିଲି ଏବଂ ନିଜେ ନିଜେ ରୋଜଗାର କରି ନିଜର ଖର୍ଚ୍ଚ ଉଠାଇବା ସହ ମୋର ପରିବାରର ଖର୍ଚ୍ଚ ମଧ୍ୟ ଉଠାଇପାରିଲି ଏବଂ ନିଜେ ଟଙ୍କା ରୋଜଗାର କରି ପରିବାରକୁ ଦେଇପାରିଲି ନିଜେ ଟଙ୍କା ରୋଜଗାର କରି ବାପା ମାଆଙ୍କୁ ଦେଲେ ଏତେ ଆନନ୍ଦ ଏତେ ଖୁସି ମିଳେ ତାହା ମୁଁ ଜାଣିନଥିଲି ଯେତେବେଳେ ମୁଁ ପ୍ରଥମ କରି ଟଙ୍କା ରୋଜଗାର କରି ମୋ ପରିବାରକୁ ଦେଲି ମୋତେ ସେଦିନ ବହୁତ ଖୁସି ଲାଗିଥିଲା ତେଣୁ ମୁଁ ସିଲେଇ କରିବା ସିଲେଇ କରିବାକୁ ଏକ ବୃତ୍ତି ରୂପେ ବାଛି ନେଲି ଏବଂ ମୁଁ ମୋ ଦୈନନ୍ଦିନ ଜୀବନରେ ପ୍ରତିଦିନ ସିଲେଇ କଲି ଏବଂ ସେଥିରୁ ଯେଉଁ ଟଙ୍କା ମିଳେ ମୁଁ ଦୈନନ୍ଦିନ ଜୀବନରେ ମୋର ଖର୍ଚ୍ଚ ତୁଲାଇବା ସହ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରି ମଧ୍ୟ ରଖୁଛି ଏବଂ ଲଗାତାର ସୂତା ସହିତ କାମ କରିବା ଦ୍ୱାରା ସିଲେଇ କରିବା ଦ୍ୱାରା ମୋର ଗୋଡ଼ ହାତ ପୀଡ଼ା ହୁଏ ଏବଂ ପୀଡ଼ା ହେଲେ ମଧ୍ୟ ମୁଁ ତାକୁ ସହିଯାଏ କାରଣ ସିଲେଇ କରିବାରେ ମୋତେ ଆନନ୍ଦ ମିଳୁଥିଲା ଏବଂ ମୋ ପରିବାରକୁ ମୁଁ ଟଙ୍କା ଦେଇପାରୁଥିଲି ସେଥିପାଇଁ ଗୋଡ଼ ହାତ ପୀଡ଼ା ହେଲେ ମଧ୍ୟ ମୁଁ ଦୁଃଖ ପ୍ରକାଶ କରୁନଥିଲି ଏହା ସହିତ ବେଳେ ବେଳେ ମୁଣ୍ଡ ମଧ୍ୟ ମୋର ବୁଲାଉଥିଲା ସିଲେଇ କରିବା ଦ୍ୱାରା ଏବଂ ଶାରୀରିକ ଯନ୍ତ୍ରଣା ହେଉଥିଲା କିନ୍ତୁ ଏହିସବୁ ଭିତରେ ମଧ୍ୟ ମୁଁ ସିଲେଇ କରୁଥିଲି